ଓଡ଼ିଶାରେ କୃଷି ଶିଳ୍ପ ବହୁତ୍ ଚାହିଦା ହଉଛି କାଏଁକରି ଚାଉଲ୍ମାନେ ଆମର୍ ଇ ବରଗଡ଼ନୁ ଏତେ ଚାଉଲ୍ର ସେଟା ହେସି ଯେ ଭାତହାଣ୍ଡି ବୋଲି ବି କୁହାଯାଏସି ଚାଉଲ୍ ଆମର୍ ଇନୁ ବାହାର୍ ଦେଶ୍ମାନଙ୍କୁ ବି ଯାଉଛେ ଆଉ ସେନୁ ହେଟା ବିକ୍ରି ହଉଛେ କରୁଛେ ଆମର୍ ଇନୁ ଏତେ ମେସିନ୍ ବାହାରିଲାନ ଯେ ଚାଉଲ୍ ଆପେ ଆପେ ବାହାରିକରି ବି ପୁଆଲ୍ ଅଲଗା ଧାନ୍ ଅଲଗା ଚାଉଲ୍ ତା' କୁଣା ଅଲଗା ହେଇକରି ବି ବାହାରୁଛେ ଆଉ ଆଉ ଇ ପହ୍ଲା ରୁଆର ମେସିନ୍ ବି ଆସ୍ଲାନ ଯେ ପହ୍ଲା ରୁଆ ମେସିନ୍ ବି ନିଜେ ମେସିନ୍ ବି କରିପାରେ ଶିଳ୍ପ କରି ନିଜେ ବି ସେଟାକେ ଚାଷ୍ କରିପାରେ ଆର୍ ସାଙ୍ଗେରେ ଚାଉଲ୍ର ଏତକି ବି ସେନ୍ତା ବି ଯେ ଚାଉଲ୍ ନାଇଁ ହେଲେ ଆମେ ହେନ୍ତା ହିଁ ଚଲ୍ଲୁନ ଚାଉଲ୍ ଲାଗି ବଲିକରି ଇହାଦେ ଆମର୍ ଓଡ଼ିଶାନୁ ଏତେ ପୁରା ଚୌରସ୍ ଆଏ ଯେ ଅର୍ଥନୀତି ଯୋଗ୍ଦାନ୍ମାନେ ଭି ଇନୁ ଦେଉଛନ୍ ମିଶିକରି ନୂଆ ବେଗିର୍ ମେସିନ୍ମାନେ ଭି ଅଛେ